ଆମର ଅଞ୍ଚଳରର ବହୁତ ପର୍ଯ୍ୟଟନ ସ୍ଥଳୀ ଅଛି ଯେପରିକି ବାରିପଦାରେ ରଥ ଯାତ୍ରା ହଲିମେଳା ଆମର ପର୍ଯ୍ୟଟନ ସ୍ଥଳୀ ହେଲା ଦେଉଳି ଲୋଲୁଙ୍ଗ ସୀତାକୁଣ୍ଡ ଦେବକୁଣ୍ଡ ସେମତି ଆହୁରି ଦେଖିବାକୁ ଆମର ଅଛନ୍ତି ଇଏ ଶିମିଳିପାଳ ଅଛି ଦେଖିବାକୁ ତା'ପରେ ସିଆଡ଼େ ଆମର କୁମ୍ଭୀର ପ୍ରକଳ୍ପ ଅଛି ସେମତି ଆମର ସେଇ ଆଡ଼ୁ ଆମ ଯଶିପୁର ଆଡ଼କୁ ଖିଚିଙ୍ଗ ଇଏ ଅଛି ଆମର ଆମର ଦ୍ୱିତୀୟ ଶ୍ରୀକ୍ଷେତ୍ର ଆମର ବାରିପଦାରେ ଅଛି ତ ସେମିତି ବହୁତ ଜାଗା ଅଛି ଆଉ ଯଦି ଆମ ଘରକୁ କେହି ବନ୍ଧୁବାସ କିମ୍ବା ମୋର କେହି ସାଙ୍ଗମାନେ ଆସନ୍ତି ତା'ହେଲେ ଆମେ ସେ ବାର୍ଷିକ ଇଏରେ ଆମେ ସବୁଦିନ ସେଇଠି ବୁଲିବାକୁ ଯାଉ ସେଇଠି ବହୁତ ମଜାମସ୍ତି କରୁ ଏବଂ ମଜାମସ୍ତି କରି ସିଆଡ଼େ ବୁଲାବୁଲି କରି ତା'ପରେ ବହୁତ ଜାଗା ମେଳା ଦେଖି ମେଳା ଦର୍ଶନ କରି ଆଉ ଇଏ କରିକି ଆସୁ